ହ୍ୟାଲୋ ସାର୍ ଆପଣ ରାଜଲକ୍ଷ୍ମୀ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ସାର୍ ମୁଁ ବିରିୟାନୀ ଗୋଟେ ଅର୍ଡ଼ର୍ କରିଥିଲି ଆପଣ ଦେଖିବେ ଯେମିତି ବିରିୟାନୀଟି ଦୀର୍ଘ ସମୟ ଧରି ଗରମ ରଖିବା ପାଇଁ ଚେଷ୍ଟା କରିବେ ଯେମିତିକି ଆଲୁମିନିୟମ୍ କଭର୍ରେ ଖାଦ୍ୟକୁ ଭଲ ଭାବରେ ପ୍ୟାକିଂ କରିକି ପଠାଇବା ପାଇଁ ଚେଷ୍ଟା କରିବେ କାରଣ ଖାଦ୍ୟ ଥଣ୍ଡା ହେଇଗଲେ ଖାଇବାକୁ ଭଲ ଲାଗୁନି କି ଖାଦ୍ୟ ଖରାପ୍ ହେଇଯାଉଛି ସେଥିପାଇଁ ମୁଁ କହୁଛି ଆପଣଙ୍କୁ ସାର୍ ଆପଣ ଭଲ ଭାବରେ ପ୍ୟାକିଂ କରିକି ସେଇଟା ପଠାଇବାକୁ ଚେଷ୍ଟା କରନ୍ତୁ ଯେମିତି ଖରାପ୍ ନହୁୁଏ ଗରମ ଥିବା ଦରକାର ସାର୍